ଆମ ଅଞ୍ଚଳରେ ଧାନ ଚାଷ ବହୁତ୍ ମାତ୍ରାରେ କରାଯାଏ ଏବଂ ହଳଦୀ ଚାଷ ମଧ୍ୟ କରାଯାଏ ବିଭିନ୍ନ ପନିପରିବା ଚାଷ ମଧ୍ୟ ଆମ ଅଞ୍ଚଳରେ ବହୁତ୍ ମାତ୍ରାରେ କରାଯାଏ କାରଣ ଲୋକମାନଙ୍କ ବହୁତ୍ ଧାନ ଚାଷ ଆମ ଏରିଆରେ କରନ୍ତି କାହିଁକି ଆମ ଏରିଆରେ ସେତେ ଭଲ ଉର୍ବରତା ମାଟି ନାହିଁ ତେଣୁକରି ଅନ୍ୟ କିଛି ଚାଷ ଲୋକ କରନ୍ତି ନାହିଁ ଧାନ ଚାଷ ବହୁତ୍ ଲୋକ କରନ୍ତି ଏବଂ ଧାନ ଚାଷ ହେଉଚି ଶ ଶୀତ ମାସରେ ହିଁ କରାଯାଏ ପନିପରିବା ମଧ୍ୟ ଆମ ଏରିଆରେ ଶୀତ ମାସରେ କରାଯାଏ ଏବଂ ଧାନ ଚାଷରେ ଲୋକମାନେ ବହୁତ କରନ୍ତି ଏବଂ ଫସଲଟି ଲୋକମାନଙ୍କ ପେଟ ପୋଷିଥାଏ ଏବଂ ଖରା ମାସରେ ଧାନ କାଟିଥାଉ ଖରା ମାସରେ ଆମେ ଧାନ କାଟିଲା କାଟିଥାଉ ଏବଂ ମାଣ୍ଡିଆ ଚାଷ ମଧ୍ୟ ଖରା ମାସରେ କରିଥାଉ ଆମେ ଆଉ ବିଭିନ୍ନ ଶୀତ ମାସ ବିଭିନ୍ନ ପନିପରିବା ଲଗେଇଥାଉ ସେଇଗୁଡ଼ିକ ହେଲା ଟମାଟୋ ବାଇଗଣ ବିନ୍ସ କୋବି ସବୁଗୁଡ଼ିକ ଆମେ ଲଗାଇଥାଉ